ଆମ ଅଞ୍ଚଳରେ ମୁଖ୍ୟତଃ ଦଶମ ଶ୍ରେଣୀ ପରେ ପିଲାମାନେ ପ୍ଲସ୍ ଟୁ କରିବାକୁ ଚାହାଁନ୍ତି କିମ୍ବା ଡିପ୍ଲୋମା କରିବାକୁ ଚାହାଁନ୍ତି ମୁଖ୍ୟତଃ ପିଲାମାନେ ପ୍ଲସ୍ ଟୁ କରିବାକୁ ଚାହାଁନ୍ତି କାରଣ ପ୍ଲସ୍ ଟୁ ପରେ ସେମାନଙ୍କ ପାଇଁ ଅଧିକ ସୁଯୋଗ ଥାଏ ସେମାନେ ଚାହିଁଲେ ଗ୍ରାଜୁଏସନ୍ ବି କରିପାରିବେ ନଚେତ ଅନ୍ୟ ଶିକ୍ଷା ହାସିଲ କରିବାରେ ସାହାଯ୍ୟ ହେବ ବହୁତୁ ଫିଲ୍ଡ଼ ଥାଏ ଯେଉଁଟାକି ପ୍ଲସ୍ ଟୁ ପରେ ହିଁ ଚୂଜ୍ କରିହେବ କିନ୍ତୁ ଡିପ୍ଲୋମା ପରେ ସେଇଟା କରିହେବନି

ଆମ ଛାତ୍ରଛାତ୍ରୀ ମାନଙ୍କର ପ୍ରଥମ ବର୍ଷ ପ୍ଲସ୍ ଟୁ ଥାଏ ଆଉ କିଛି ପିଲା ମଧ୍ୟ ଡିପ୍ଲୋମା କରନ୍ତି ଯେଉଁମାନଙ୍କୁ ଇଂଜିନିୟରିଂ ଲାଇନରେ ଇଚ୍ଛା ଥାଏ କିମ୍ବା ଆଉ ଡିପ୍ଲୋମା କରିକି ସିଧା ଇଂଜିନିୟରିଂ ଫିଲ୍ଡ଼ରେ ନ ଯାଇକି ଚାକିରୀ କରିବାକୁ ଚାହିଁଥାନ୍ତି